ହ୍ୟାଲୋ ଭାଇ ଆପଣଙ୍କର ଗାଡ଼ି ଫାଙ୍କା ଅଛି କି ହଁ ଆମ ସାଙ୍ଗମାନଙ୍କ ସହିତ ଆମେ ଟିକେ ଯିବୁ କଟକ ଆଉ ସମ୍ବଲପୁର ବୁଲିବାକୁ ବୁଧବାର ଦିନ ଯିବୁ ଦୁଇ ଚାରି ଦିନି ଲାଗିବ ବୁଲିକି ଆସିବୁ ଆଉ ହେଉ କେତେ କଣ ନେଉଛ କୋଡ଼ିଏ ହଜାର ଆ କଣ ଆମେ ତୁମର ସବୁଦିନିଆ ଗ୍ରାହକ ଡେଲି କଷ୍ଟମର ଆମକୁ କଣ ଏତିକି ଟଙ୍କା କହୁଛ ଆମେ ଯୁଆଡ଼େ ଗଲେ ତୁମ ଗାଡ଼ି ନେଉଛୁ ପରା ଟିକେ କମ୍ କର ପନ୍ଦର ହଜାର କର ହଁ କର ହେବ କର କାହିଁକି ହେବନି କର ଆଉ ସବୁଦିନେ ନେଉଛି ପରା ଟିକିଏ କର ହେଉ ଠିକ୍ ଅଛି ତୁମର ନାଇଁ ମୋର ନାଇଁ ଷୋହଳ ହଜାର କର ଆଉ ଷୋହଳ ହଜାର କର ଆଉ ଗାଡ଼ିଟା ମୋତେ ବୁଧବାର ଦିନ ପଠାଇବ ସକାଳୁ ଆଉ ଆମେ ଯିବୁ ବୁଲିବାକୁ ଦୁଇ ଚାରି ଦିନ ଲାଗିବ ଦୁଇ ଚାରିଦିନ ଲାଗିଲା ପରେ ଆମେ ବୁଲିକି ଆସିବୁ ହେଉ ଠିକ୍ ଅଛି